ବ୍ୟାଙ୍କ ବିଷୟରେ ମୋର ଗୋଟେ ଖରାପ ଅନୁଭୂତି ବହୁତ ରହିଛି ଯେମିତି କି ବ୍ୟାଙ୍କରେ ଆମର କୌଣସି ଗୋଟେ କାମ ପଡ଼ିଗଲା ପଇସା ଉଠାଇବା ପାଇଁ ଯଦି ଯାଅ ସେମିତି ଘଣ୍ଟା ଘଣ୍ଟା ଲାଇନ୍ରେ ଠିଆ ହେବାକୁ ପଡ଼ୁଛି ପଇସା ଡ଼ିପୋଜିଟ୍ କରିବାକୁ ଯାଅ ସେମିତି ଘଣ୍ଟା ଘଣ୍ଟା ଲାଇନ୍ରେ ଯାଇକି ଠିଆ ହେବାକୁ ପଡ଼େ କିମ୍ବା କୌଣସି ଆମର ଯେମିତି ଆଧାର କାର୍ଡ଼ କିମ୍ବା ପ୍ୟାନ୍ କାର୍ଡ଼ ଲିଙ୍କ କରିବାକୁ ଚାହୁଁଛୁ ଘଣ୍ଟା ଘଣ୍ଟା ଧରିକି ଲାଇନ୍ରେ ଠିଆ ହେବାକୁ ପଡ଼ୁଛି ଉଁ କର୍ମଚାରୀମାନଙ୍କୁ ବା ବି ମଧ୍ୟ ବହୁତ ଅସୁବିଧା ହେଉଛି ଆମର କ'ଣ ହେଲା ନା ଆମେ ଯଦି କୌଣସି ରୋଗୀ ପଡ଼ିଛି ଡ଼ାକ୍ତରଖାନାରେ ଆଉ ତା'ପାଇଁ ପଇସା ଦରକାର ହେଉଛି ଆମେ ବ୍ୟାଙ୍କରେ ଲାଇନ୍ ଦେଇକି ଘଣ୍ଟା ଘଣ୍ଟା ଧରିକି ଠିଆ ହେବା ତା'ପରେ ଧରିକି ପଇସା ଉଠାଇବା ତା'ପରେ ଆମେ ଯାଇ କରି ରୋଗୀର ଚିକିତ୍ସା ପାଇଁ ଡ଼ିପୋଜିଟ୍ କରିପାରିବା ତେଣୁ ସେଥିପାଇଁ ମୋତେ ବହୁତ କଷ୍ଟଦାୟକ କଷ୍ଟ ହୁଏ କାରଣ କୌଣସି ରୋଗୀର ଯଦି ହଠାତ ଦରକାର ଥାଏ ପଇସା ଜଲ୍ଦି ଜଲ୍ଦି ଡ଼ିପୋଜିଟ୍ ହେଇନଥିବ ସେମିତି ଲାଇନ୍ ବାହାରେ ଆଉ ହେଇପାରିବ ନାହିଁ ଏଥିପାଇଁ ବ୍ୟାଙ୍କରେ ଏଇସବୁ ଯେଉଁ ଧାଡ଼ି ଯେଉଁ କାଗଜପତ୍ର ଭାରି ଅସୁବିଧା ହୁଏ ବେଳେବେଳେ କ'ଣ ହୁଏ ନା କର୍ମଚାରୀମାନେ ମଧ୍ୟ କାମ କରିକି ବ୍ୟାଙ୍କର କର୍ମଚାରୀ ମାନେ ମଧ୍ୟ ରାଗିଯାନ୍ତି ଇଆଡ଼ୁ ସିଆଡ଼ୁ କଥାବାର୍ତ୍ତା କରିବା ଆରମ୍ଭ କରନ୍ତି ଏବଂ ଆମର ଯେଉଁ ଧାରି ଗୋଟିଏ ଆଧାର କାର୍ଡ଼ରେ ଯଦି ଲିଙ୍କ କରିବାକୁ ଚାହୁଁଛୁ କିମ୍ବା ତାକୁ ଦେବାକୁ ଚାହୁଁଛୁ ପ୍ୟାନ୍ କାର୍ଡ଼ ଲିଙ୍କ କରିବାକୁ ସେହି ଗୋଟିଏ କାଗଜ ପାଇଁ ଆମକୁ ତିନି ଘଣ୍ଟା ପାଞ୍ଚ ଘଣ୍ଟା ବିଭିନ୍ନ ପ୍ରକାର କାମ ବନ୍ଦ କରି ଘରର କାର୍ଯ୍ୟକ୍ରମ ବନ୍ଦ କରି ବହୁତ କଷ୍ଟ ଧରିକି ଦୁଇ ତିନି ଘଣ୍ଟା ଆମକୁ ଅପେକ୍ଷା କରିବାକୁ ପଡ଼େ ତେଣୁ ବ୍ୟାଙ୍କରେ ଏଇସବୁ ଅସୁବିଧାଟା ବହୁତ ଦେଖା ଭାରି ଅସୁବିଧା ଲାଗେ ତେଣୁ ବ୍ୟାଙ୍କ ଯିବା ଆଗରୁ ଭାରି କଷ୍ଟ ହୁଏ ଯେ ଆଜି ଦୁଇ ଗୋଟେ ଦିନ ଆମକୁ ଅପେକ୍ଷା କରିବାକୁ ପଡ଼େ କାରଣ ତ ଆମେ ଯଦି ସକାଳ ଦଶଟାରେ ବ୍ୟାଙ୍କ ଖୋଲେ ଆମେ ଯାଇକି ଧାଡ଼ିରେ ଲାଇନ୍ ଦେଇକି ଠିଆ ହେଇକି କାମ ସାରିକି ଆସିଲା ବେଳକୁ ଆମକୁ ଗୋଟେ ଦୁଇଟା ବାଜିଯାଏ ତେଣୁ ଆମର ଗୋଟିଏ ଦିନ ପୁରା ସମୟ ନଷ୍ଟ ହୋଇଯାଏ ତେଣୁ ଆମକୁ ବ୍ୟାଙ୍କର ଏହିସବୁ ଜିନିଷ ବହୁତ କଷ୍ଟ ଦେଇଥାଏ ଏବଂ ମୋତେ ବ୍ୟାଙ୍କରେ ଯାଇକି ଏହିସବୁ ଲାଇନ୍ ଦେଇକି କରିବାକୁ ଭଲ ଲାଗିନଥାଏ